ଆଜିକାଲି ବେଶୀ ଖବରକାଗଜ ପଢ଼ୁ ନାହାଁନ୍ତି କାହିଁକି ନା ଖବରକାଗଜ ର ନ୍ୟୁଜ୍ଟା ଗୋଟିଏ ଦିନ ପୁରା ବାଦ୍ ହୋଇଯାଉଛି ଇଣ୍ଟରନେଟ୍ ସେବା ହୋଇଗଲାଣି ମୋବାଇଲ୍ ମ୍ୟୁଚାଲ୍ ଭିଡ଼ିଓ ସିଏ ଫାର୍ଷ୍ଟ୍ ଦରକାର ଥିଲା ଭିଡ଼ିଓ ହେଉଛି ସାଙ୍ଗେ ସାଙ୍ଗେ ପାଞ୍ଚ ମିନିଟ୍ ଭିତରେ ବି ପଳେଇ ଆସୁଛି ଲାଇଭ୍ ହୋଇଯାଉଛି ଖବର ପଳେଇ ଆସୁଛି ସେୟାର୍ ହୋଇଯାଉଛି ଆଉ ଏଇଥିରୁ ଇଣ୍ଟରନେଟ୍ ମୋବାଇଲ୍ ଏଇ ସବୁ ଜିନିଷ ପ୍ରତି ଲୋକଙ୍କର ଆକୃଷ୍ଟ ଅଧିକା ହେଉଛି ଖବକାଗଜର ଆକୃଷ୍ଟ ଏତେ ଟିକେ କମି ଯାଉଛି